ପ୍ରକୃତରେ ଚଳଚ୍ଚିତ୍ର ହିଁ ଓଡ଼ିଶାରେ ଚଳଚ୍ଚିତ୍ର ଜଗତ ତ ବର୍ତ୍ତମାନ ଶୂନ୍ୟ ମହାଶୂନ୍ୟରେ ପହଞ୍ଚିଲାଣି କିନ୍ତୁ ଚଳଚ୍ଚିତ୍ର ଆଗରୁ ଯେଉଁ ପୂରାତନ ଚଳଚ୍ଚିତ୍ର ଥିଲା ସେଗୁଡ଼ାକ ବହୁତ ମନୋରଞ୍ଜନଧର୍ମୀ ଥିଲା ଏବଂ ତାଧିଅରୁ କିଛି ଶିକ୍ଷା ମିଳୁଥିଲା ଓଡ଼ିଶାର ଚଳଚ୍ଚିତ୍ର ଦୁନିଆରେ ମ ମଲ୍ଟିପ୍ଲେକ୍ସଗୁଡ଼ିକର ନାମ ତ ଅନେକ ହେଲାଣି ତନ୍ମଧ୍ୟରୁ ମ ମହାରାଜା ମନ୍ମଥ ତା'ପରେ ଶ୍ରୀକ୍ଷେତ୍ର ବୃନ୍ଦାବନ ଇତ୍ୟାଦି ତ ପ୍ରେକ୍ଷାଳୟ ମଧ୍ୟ ରହିଛି ତେଣୁ ପ୍ରେକ୍ଷାଳୟର ଟିକେଟ୍ ମୂଲ୍ୟ ଓଡ଼ିଶା ସିନେମାର ଦେଢ଼ଶହରୁ ଦୁଇଶହ ଟଙ୍କା ଭିତରେ ରହୁଛି ସ୍କ୍ରିନ୍ ଆକାର ମଧ୍ୟ ବଡ଼ ଅଛି ଏବଂ ଟିକେଟ୍ର ମୂଲ୍ୟ ଅନୁଯାୟୀ ଗ୍ରାହକ ସମସ୍ତେ କିଣୁଛନ୍ତି ଏବଂ ଦେଖୁଛନ୍ତି ଯଦି ସିନେମାର ସ୍ତର ସେତିକି ଦୃଢ଼ ଗତି କରନ୍ତା ତା'ହେଲେ ସମସ୍ତଙ୍କର ପଇସାର ମୂଲ୍ୟ ଉଠନ୍ତା ଏବଂ ସମସ୍ତେ ସିନେମାରୁ କିଛି ଶିକ୍ଷା ପାଇ ପାରନ୍ତେ